ପନିପରିବା ରୋପଣ କରିବା ଦ୍ୱାରା ପନିପରିବା ରୋପଣ କରିବା ଦ୍ୱାରା ଆମକୁ ବିନା ବିନା ପଇସାରେ ପନିପରିବା ନିଜେ ରୋପଣ କଲେ ବିନା ପଇସାରେ ଆମେ ଖାଇବା ପାଇଁ ପାଇବା ପଇସା ଦେଇକି ପନିପରିବା କିଣିବାକୁ ପଡ଼ିବ ନାହିଁ ଯାହା ଦ୍ୱାରା ଆମର ଶରୀର ମଧ୍ୟ ଠିକ୍ ରହିବ କାରଣ ବଜାରରୁ ପନିପରିବା କିଣିକି ଆଣିଲେ ସେ ବଜାରରେ ଯେଉଁ ଲୋକମାନେ ବିକ୍ରି କରିଥାନ୍ତି ସେଥିରେ ରାସାୟନିକ ସାରା ପ୍ରୟୋଗ କରିବା ପ୍ରୟୋଗ କରିଥାନ୍ତି ଯାହା ଦ୍ୱାରା ସେହି ପନିପରିବା ଖାଇଲେ ଆମ ଦେହ ଅସୁସ୍ଥ ହୋଇଥାଏ ତେଣୁ ନିଜେ ପନିପରିବା ଚାଷ କରି ନିଜ ନିଜ ନିଜେ ଚାଷ କରି ନିଜେ ଯଦି ସେହି ପନିପରିବାକୁ ରାନ୍ଧିକି ଖାଇବା ତା'ହେଲେ ଆମ ଶରୀର ବହୁତ ଭଲ ରହିବ ଆମକୁ କୌଣସି ପ୍ରକାରର ରୋଗ ଆକ୍ରାନ୍ତ କରିବ ନାହିଁ ନିଜେ ଯଦି ଆମେ ଚାଷ କରିବା ତା'ହେଲେ ଆମ ଦେଶରେ ଦାରିଦ୍ର୍ୟ ସଂଖ୍ୟା କମିବ ଆମେ ଯଦି ସମସ୍ତେ ଚାଷ କରିବା ସେହି ଚାଷ ଯଦି ସେହି ଧାନରେ ଯଦି ଆମେ ଚାଉଳ ଉତ୍ପାଦିତ କରି ଯଦି ଆମେ ଖାଇବା ତା'ହେଲେ ଆମେ ଦେଶରେ ଦାରିଦ୍ର୍ୟତା ସଂଖ୍ୟା କମ୍ ହେବ ଡାଲି ଜାତୀୟ ଡାଲି ଜାତୀୟ ଯଦି ଶସ୍ୟ ଯଦି ଆମେ ଉତ୍ପାଦନ କରିବା ତା'ହେଲେ ଆମେ କୌଣସି ଜିନିଷ ବଜାରରୁ କିଣିବାକୁ ପଡ଼ିବ ନାହିଁ ଯାହା ଦ୍ୱାରା ଆମର ଆର୍ଥିକ ଅବସ୍ଥା ଠିକ୍ ରହିବ ତୈଳବୀଜ ଯଦି ଆମେ ଯଦି ସବୁ ତେଲ ଉତ୍ପାଦିତ ସାମଗ୍ରୀ ଯଦି ଆମେ କୌଣସି ଜିନିଷ ଯଦି ନଷ୍ଟ ନକରି ଆମେ ନିଜେ ଯଦି ତେଲ ଉତ୍ପାଦିତ କରିବା ତା'ହେଲେ ଆମେ ଶୁଦ୍ଧ ତେଲ ପାଇପାରିବା ଯାହା ଦ୍ୱାରା ଆମ ଶରୀରରେ କୌଣସି ପ୍ରକାରର ରୋଗ ସୃଷ୍ଟି ହେବ ନାହିଁ ଝୋଟ ଉତ୍ପାଦନ କରିବା ଦ୍ୱାରା ଆମର ବହୁତ ଲାଭ ହୋଇଥାଏ କାରଣ ଝୋଟ ଦ୍ଵାରା ଯେଉଁ କପା ହୋଇଥାଏ ସେ କପା ବହୁତ ପରିମାଣରେ ବିକ୍ରି ହୋଇଥାଏ ଏବଂ ସେଥିରୁ ବହୁତ ଟଙ୍କା ମଧ୍ୟ ମିଳିଥାଏ ହଲଦୀ ଦ୍ୱାରା ଆମେ ଯଦି ହଳଦୀ ଆମ ନିଜେ ଆମେ ନିଜେ ଯଦି ଗଛ ଲଗାଇ ହଳଦୀ ବ୍ୟବହାର ବାହାର କରିବା ତା'ହେଲେ ଆମର ବହୁତ କିଛି ସୁବିଧା ହେବ